ଆମେ ଯେତେବେଳେ ବିଦ୍ୟୁତ୍ ବିଲ୍ ଦେବାକୁ ଯାଉଁ ସେତେବେଳେ ଅନେକ ଗୁଡ଼ିଏ ପଦ୍ଧତି ଆସିଥାଏ ତ ସେହି ପଦ୍ଧତି ହିସାବରେ ଆମେ ସେଇ ବିଲ୍ ଦେବାକୁ ପଡ଼ିଥାଏ ଯଦି ଅନ୍ଲାଇନ୍ ମାଧ୍ୟମରେ ବିଦ୍ୟୁତ୍ ବିଲ୍ ଦିଆଯାଇଛି ତ ଆମେ ଅନ୍ଲାଇନ୍ ମାଧ୍ୟମରେ ବିଦ୍ୟୁତ୍ ବିଲ୍ ଦେଇପାରିବା ତ ସେ ଯେଉଁ ପଦ୍ଧତିଟା ଅଛି ତାହାକୁ ଶିଖିବା ନିତ୍ୟାନ୍ତ ଆବଶ୍ୟକ ଏବଂ ସେ ଯେଉଁ ପଦ୍ଧତି ହିସାବରେ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ିଥାଏ ଏବଂ ଯେଉଁ ସେ ପଦ୍ଧତିଟା ଅଛି ତାକୁ ଅନୁକରଣ କରି ଆମେ ବିଲ୍ ମଧ୍ୟ ପଇଠ କରିଥାଉ ଏବଂ ଏପରି ଅନେକ ପଦ୍ଧତି ଅଛି ଯାହାଦ୍ୱାରା ବିଦ୍ୟୁତ୍ ବିଲ୍କୁ ପୈଠ କରାଯାଇ ଥାଏ ଏବଂ ଅନେକ ଗୁଡ଼ିଏ ପଦ୍ଧତି ମଧ୍ୟ ସେଇ ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ରହିଛି